ଭାରତୀୟ କଳା ଶୈଳୀ ମଧ୍ୟରେ ଆଦିବାସୀମାନଙ୍କର ନୃତ୍ୟ ହେଉଛି ଏକ ନିଆରା ନୃତ୍ୟ ଏହାକୁ ସଂରକ୍ଷିତ କରି ରଖିଲେ ଆମ ଭାରତରେ ବାସ କରୁଥିବା ଆଦିବାସୀ ଲୋକମାନଙ୍କର ଏହି କଳା ଆଗକୁ ବଢ଼ି ପାରିବ ସେମାନଙ୍କର ନୃତ୍ୟ ପଦ୍ଧତି ଏବଂ ଶୈଳୀ ଭାରି ନିଆରା ନିଆଁ ଲଗାଇ ତା ଚାରି ପାଖରେ ବୁଲି ବୁଲି ନୃତ୍ୟର ପ୍ରଦର୍ଶନ କରିଥାନ୍ତି ଏହା ଦେଖିବାକୁ ଅତି ସୁନ୍ଦର ଲାଗେ ଏବଂ ବହୁତ ଭଲ ଲାଗେ ଏହି କଳାଟି ସଂରକ୍ଷଣ କରିବା ଆବଶ୍ୟକ ଅଛି ଏହା ନିରାଶଜନକ ଭାବରେ ସବୁ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ଏବଂ ବଡ଼ ବଡ଼ ଆୟୋଜନମାନଙ୍କ ମଧ୍ୟରେ ମଧ୍ୟ ଏହି ନୃତ୍ୟକୁ ପ୍ରଦର୍ଶନ କରା ଯାଉନାହିଁ ଏହି ନୃତ୍ୟଟି ପ୍ରଦର୍ଶନ ହେଲେ ଲୋକମାନେ ବହୁତ ପ୍ରସନ୍ନ ହେବେ ଏବଂ ମନ ଖୁସି ମଧ୍ୟ ରହିବ ଏହିଭଳି ଭାବରେ ଆମେ ଏହି ନୃତ୍ୟଟିକୁ କରିବା ଆବଶ୍ୟକ ଏବଂ ଏହାଦ୍ୱାରା ଏହି ଶୈଳୀ ଏବଂ କଳା ଆଗକୁ ବଢ଼ିବ ଏବଂ ଆମ ଭାରତରେ ଥିବା ଏହି ନିଆରା କୌଶଳ ବହୁତ ଆଗକୁ ଯିବ ଆମ ଗ୍ରାମବାସୀମାନେ ମଧ୍ୟ ଏହି ବାବଦରେ କଥା ହୋଉଥାନ୍ତି ଆଦିବାସୀ ଲୋକମାନେ ହୁଏ ତ ଆମ ଅଞ୍ଚଳରେ ରହୁନଥାନ୍ତି କିନ୍ତୁ ଅନ୍ୟ ଅଞ୍ଚଳରେ ରହୁଛନ୍ତି ଏବଂ ତାକୁ ଦେଖି ଆମେ ବହୁତ ଖୁସି ହୋଇଥାଉ ଏବଂ ଏହା ଆଶା କରୁଛୁ ଯେ ସେମାନେ ପରବର୍ତ୍ତୀ ସମୟରେ ଆଗକୁ ବଢ଼ିବେ ଏବଂ ଏହି କଲା ଆଗକୁ ବଢ଼ିବ